ଗାଈ ଅଛି ଗାଈ ତ ଘରର ଗୃହପାଳିତ ପଶୁ ପଶୁ ଗାଈ ଯେତେବେଳେ ଜନ୍ମ କରେ ତା'ର ଗୋଟେ ଛୁଆଟିଏ ହୁଏ ଛୁଆଟେ କ'ଣ ହେଲେ ରୁହେ ସେ ପଡ଼ିଯାଏ ସେ ଛୁଆଟାର ନାଳଫାଳ ସବୁ ଲାଗିଥାଏ ଲାଗିଥାଏ ତାକୁ କନାରେ ପୋଛା ହୁଏ ନହେଲେ ଅଗମୁଳାରେ ପୋଛା ହଏ ଅଗମୁଳାରେ ପୋଛା ହୁଏ ନହେଲେ ତା' ମା' ପାଖରେ ଦେଖଯାଏ ତା' ମା' ତା' ଜିଭ ସାହାଯ୍ୟରେ ତା' ଲାଳକୁ ଚାଟିକି ତାକୁ ତାକୁ ୟେ କରେ ସୁସ୍ଥସବଳ କରିଦିଏ ସିଏ କରିଦିଏ ଆମେ ସେଇଠୁ କ'ଣ ଯେହେତୁ ସିଏ ଗୋଟେ ପାଣି ଭିତରେ ଥିଲା ଆଉ ପାଣି ଭିତରେ ଥିଲା ଆମେ ତାକୁ ୟେ କରିକି ଟିକିଏ ନିଆଁ ପୁଡ଼ା ସେକ ଦେଉ ତାକୁ ସେକି ଦେଉ ସେକି ଦେଇକି ସେକିକି ସେକ ଦେଇସାରିଲା ପରେ ତା' ମା' ଠାରୁ କ୍ଷୀର ଦେ ଆ ମନକୁ ମନ ତ ଛୋଟ ପିଲାଟେ ସେ ପିଇପାରିବ ନାହିଁ ଯେହେତୁ ଛୋଟ ବା ବାଛୁରୀଟେ ସେ ପିଇପାରିବ ନେଇ ଆମେ ତାକୁ ଦୁହିଁକି ତା' ପାଟିରେ ତାକୁ ଟିକିଏ ଦେଉ ତା' ମଥାରେ ଘଷୁ ତା' ପାଦରେ ଘଷୁ ପାଦରେ ଘଷିକି ନିଆଁ ସେକ ଦେଇକି ତାକୁ ଟିକିଏ ୟେ କରୁ ଟାଣ କରାଉ ଟାଣ କରାଉ ଏକୋଇଶ ଦିନ ପର୍ଯନ୍ତ ତାକୁ ଛାଡ଼ି ଦେଉ ମୁଁ ତାକୁ ବନ୍ଧରେ ବାନ୍ଧୁନି ତା' ମା'ଠାରୁ ସିଏ ଖାଏ ମା' ଠାରୁ ଖାଇକି ସିଏ ତା'ର ମାନେ ଖେଳବୁଲ କରେ ଆଉ ମୋର ବି ଗୋଟେ ଛୋଟିଆ କୁକୁରଟିଏ ଅଛି ମୁଁ ତାକୁ ଏକୋଇଶ ଦିନର ହେଇଥିଲା ଆଣିଥିଲି ମୁଁ ବି ତାକୁ ପ ଲାକ୍ଟୋଜିନ୍ ତାକୁ ଡ୍ରପର୍ରେ ତାକୁ ପିଇବାକୁ ଦେଇଛି ଡ୍ରପର୍ରେ ଦେଇକି ତାକୁ ଫେର୍ ଦୁଇମାସ ହେଲା ତାକୁ ଚୁଡ଼ା ଗୁଣ୍ଡ ଦେଲି ଚୁଡ଼ା ଗୁଣ୍ଡ ଦେଲି ତ ୟେ ଚୁଡ଼ା ଗୁଣ୍ଡ ଦେଇକି ତାକୁ ବଡ଼ କଲି ବଡ଼ କରିକି ଏବେ ବି ମୁଁ ତାକୁ ଖୋଇଦିଏ ଖୋଇଦିଏ କାହିଁକିନା ସେ ଟିକିଏ ଆଇଁଷ ହେଲେ ଟିକିଏ ଖୁସିରେ ଖାଇଯାଏ ଆଇଁଷ ନହେଲେ ମୁଁ ତାକୁ ଖୁଆଇଦିଏ